ପାଣି ଆମେ ଚାଷ ଜମିର ମଡ଼ାଇବାକୁ ହେଲେ ଆମ ପାଣି କିଣିବାକୁ ପଡ଼େ ପାଣିର କେନାଲ ସହିତ ଆମର ଜମିର ଜଏଣ୍ଟ ଅଛି ଆମେ ବନ୍ଧ କରି ପାଣିକି ଆମେ ଚାଷ ଜମିକି ଆଣୁ ଏବଂ ପୋଖରୀର ପୋଖରୀକି ପାଣି ଦେଉ ତା ଭିତରେ ଚାଷ ମାଛଚାଷ କରାଯାଏ ପାଣିରେ ଆମର ନିହାତି ଆବଶ୍ୟକ ତେଣୁ ବିଲକୁ ପାଣି ମଡ଼ାଇବା ପାଇଁ କେନାଲ ବନ୍ଧରେ ଆମେ ବନ୍ଧ ବାନ୍ଧି ପାଣି ଆମର ବିଲକୁ ଚାଷର କରାଯାଏ ସବୁ କିଣିକି ଆମେ କାରବାର କରୁ ସେଥିପାଇଁ ପାଣିଟା ଆମର ନିହାତି ଆବଶ୍ୟକ ଯେ କୌଣସି ଜାଗାରେ ଯେଉଁଠିକି ଗଲେ ବି ଆମେ ପାଣି କିଣିକି ବ୍ୟବହାର କରୁ ସେ ପାଣିଟା ଆମର ନିହାତି ଦରକାର ପାଣି ଆମର ପ୍ରତ୍ୟେକ କ୍ଷେତ୍ରରେ ପାଣି ଦରକାର ପାଣି ନହେଲେ ମଣିଷ ବଞ୍ଚି ପାରିବନି ଜଳ ବିହୁନେ ସୃଷ୍ଟି ନାଶ ଜଳ ବହୁଳେ ସୃଷ୍ଟି ନାଶ ପାଣିଟା ନିହାତି ଆମର ଅତ୍ୟନ୍ତ ଆବଶ୍ୟକ ତେଣୁ ପାଣିଟା ଆମର ହେଲା ଅମୂଲ୍ୟ ସମ୍ପଦ ଏ ପ୍ରତ୍ୟେକ କ୍ଷେତ୍ରରେ ପାଣି ଆମେ କିଣିକି ବ୍ୟବହାର କରିଥାଉ